ଆମ ଅଞ୍ଚଳରେ କଟକ କଟକରେ ଥିବା ପର୍ଯ୍ୟଟନସ୍ଥଳୀ ହେଲା ଯେମିତିକି ମାଁ କଟକଚଣ୍ଡୀ ମାଁ ଗଡ଼ଚଣ୍ଡୀ ଆଁ ଗଡ଼କୁ ଯିଏ ଜଗିଛନ୍ତି ବାରବାଟୀ ଦୁର୍ଗ ଯାହାଫଳରେ କିଛି ଇତିହାସ ଲିପିବଦ୍ଧ ଅଛି ବାରବାଟୀ ଦୁର୍ଗର ବିଷୟରେ ଆଉ ନୌକା ବିହାର ଅଛି କଟକରେ ନେତାଜୀ ସଂଗ୍ରହାଳୟ ଅଛି କଟକରେ ଉଁ ଐତିହାସିକ ବାଲିଯାତ୍ରା ହେବାପାଇଁ ତାପାଇଁ ସେ ସୁବିଧା ହେଇଛି ବଡ଼ ବହୁତ ବଡ଼ ଏକରର ପଡ଼ିଆ ଅଛି ଯାହାଫଳରେ ଐତିହାସିକ ବାଲିଯାତ୍ରା ହୁଏ ସିଏ ବି ଇତିହାସରେ ଲିପିବଦ୍ଧ ଅଛି ଯାହାଫଳରେ ଆମେ ବାଲିଯାତ୍ରା ପଡ଼ିଲେ ଦେଖିବାକୁ ଯାଉ ଆଉ କଟକରେ ଉଁ ଷ୍ଟାଡ଼ିୟମ ଅଛି କଟକରେ ମାଲଗୋଦାମ ଛତ୍ରବଜାର ଅଛି ଯାହାଫଳରେ ଆମେ ପାଖରେ ସଉଦାପତ୍ର କିଣିପାରୁ ଆଉ ରହିଲା କଟକ ଧବଳେଶ୍ୱରରେ ପାଖରେ ଧବଳେଶ୍ୱର ମନ୍ଦିର ଅଛି ଯାହାକି ଓଡ଼ିଶାରେ ପ୍ରଥମ ଅଁ ଉଁ ଝୁଲାପୋଲ ହେଇଥିଲା ଯାହାଫଳରେ ଆମେ ସମସ୍ତେ ଅଁ ଝୁଲାପୋଲର ଅଁ ଯାଇକି ସେବାଟେ ଯାଇକି ଉଁ ଠାକୁରଙ୍କୁ ଦର୍ଶନ କରିପାରୁ ବ୍ରିଜ୍ ଅଛି ଆଉ ଉଁ କଟକର ଖାଦ୍ୟଉପରେ କହିଲେ କଟକିଆ ପ୍ରଥମେ ତ ପସନ୍ଦକରନ୍ତି ଦହିବରା ଆଳୁଦମ ଯାହାକି ସମସ୍ତଙ୍କୁ ପସନ୍ଦ ଘରେ ଘରେ ସମସ୍ତଙ୍କର ପ୍ରିୟ ପ୍ରାୟତଃ ଦହିବରା ଆଳୁଦମ ବିଡ଼ାନାସୀ ଆଉ ଅଁ ଷ୍ଟାଡ଼ିୟମ ରେ ପ୍ରାୟତଃ ବହୁତ ଲୋକ କରିଥାନ୍ତି ବିକ୍ରି ବି ହୁଏ ଯାହାଫଳରେ ଆମେ ସକାଳ ଖାଇବା ଖରା ବେଳଖାଇବା ଆଉ ରାତି ଖାଇବା ପାଇଁ ବ୍ୟବହୃତ କରୁ ଖାଦ୍ୟକୁ ଭୁଲିଯାଉ କେବଳ ଦହିବରା ଆଳୁଦମକୁ ବହୁତ ଭଲପାଉ ଆଉ କଟକର ପୋଷାକପତ୍ର ଏଠିକାର ପୋଷାକପତ୍ର ପୂରା ଓଡ଼ିଆଣୀ ଏଠିକାର ମାଁ ମାଉସୀ ମାଁ ମାଉସୀ ଭଉଣୀମାନେ ପ୍ରାୟତଃ ଶାଢ଼ୀ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ଆଉ ପୁଅପିଲାମାନେ ଜିନ୍ସ ଆଉ ପ୍ୟାଣ୍ଟ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ସେଥିପାଇଁକି ଆମକର ପୋଷାକ ପୁରା ନିଆରା କଟକିଭାଷା ବି ବହୁତ ନିଆରା ଓଡ଼ିଶାଭାଷା ବହୁତ ସମସ୍ତଙ୍କୁ ପସନ୍ଦ ଓଡ଼ିଆଭାଷା ସମସ୍ତଙ୍କୁ ପସନ୍ଦ ଆଉ କଟକର ସ୍ମାରକୀ ଏଇତ ଉଁ କଟକ ଆଉ ଅ ବହୁତ ପସନ୍ଦ ଆମର ଏଠିକାର ଆଉ